ହ୍ୟାଲୋ ହଁ ଆପଣ ଲେଙ୍କା ହାର୍ଡ଼ୱେୟାର୍ ଷ୍ଟୋର୍ରୁ କହୁଛନ୍ତି ହଁ ମୋର କିଛି ଆମର କିଛି ପାଇପ୍ ଦରକାର ଥିଲା ଆମ ପ୍ଲମ୍ବର୍ର କିଛି ଆଉ ଆପଣଙ୍କର ଷ୍ଟୋର୍ରୁ ଯାଇଥାନ୍ତା ମୋର କାମ ହେଉଛି ପାରାଦ୍ୱୀପ ସାଇଡ଼୍ରେ ଆଉ କ'ଣ ଆପଣଙ୍କର ପା ଟିକେ ଆମ ପାଇଁ କିଛି ରେଟ୍ ଟିକେ ସୁବିଧା ରହିବ ନା ରହିବ ନାଇଁ ନାଇଁ ନାଇଁ ଆପଣଙ୍କର ଦାୟିତ୍ୱରେ ଆପଣ ଆପଣଙ୍କର ଯଦି ଗାଡ଼ି ସୁବିଧା ଅଛି ତା'ହେଲେ ଆପଣ ନେଇ ଗାଡ଼ିରେ ପହଞ୍ଚାଇ ଦେବେ ଆମର ଇଞ୍ଚିକିଆଠୁ ଆରମ୍ଭ କରି ଆମର ଯେଉଁ ଏବେ ଯେତିକି ଆବଶ୍ୟକ ଇଞ୍ଚିକିଆ ଅଛି ଦୁଇ ଇଞ୍ଚିଆ ଅଛି ତିନି ଇଞ୍ଚିଆ ଅଛି ହଁ ଯଦି ଆମର ଦରକାର ହେବ ତା'ର ତା ସହିତ ହେବ ଆମର ଯେଉଁ ଫିଟିଂ ଆଇଟମ୍ ସବୁ ରହୁଛି ସେ ଗୁଡ଼ାକ ସବୁ ସେ ଦେବେ ଆଉ ଆପଣଙ୍କର ଗାଡ଼ି ସୁବିଧା ଅଛି ତ ଆଉ ତା'ହେଲେ ଆପଣ ଗୋଟେ କାମ କରିବେ ଆଉ ଲୋଡ଼୍ କରିକିରି ମୋତେ ଟିକେ ପଠାଇଦେବେ ମୋ ମୋ ଯେଉଁ ସ ପାରାଦ୍ୱୀପ ସାଇଟ୍ରେ ମୋର କାମ ହେଉଛି ସେଇଠି ଆପଣ ତ ପଠାଇ ଦେଇ ପାରିବେ ହଁ ଆପ ଆପଣ ପାରାଦ୍ୱୀପ ଯେଉଁ ଆମର ବଡ଼ବଡ଼ିଆ ପାଖରେ ପହଞ୍ଚିଗଲେ ମୁଁ ଆପଣଙ୍କୁ ଲୋକେସନ୍ ଦେଇଦେବି ତା'ପରେ ଆପଣ ବି ମୋତେ ଫୋନ୍ କଲେ ମୁଁ ଆପଣଙ୍କୁ ଲୋକେସନ୍ଟା ଦେଇଦେବି ସେ ଲୋକସନ୍ରେ ଯାଇ ପହଞ୍ଚାଇ ଦେବେ ଆଉ

ହଁ ହଁ ହଁ ହଁ ପଠାଇ ଦିଅନ୍ତୁ ଭଲ ହେବ ଲେବର୍ ଜଣେ ବି ଗଲେ ଭଲ ହେବ କାରଣ ମୋର ସାଇଡ଼୍ ଉପରେ ପିଲା ଥିବେ କି ନଥିବେ ସେ ଆଉ ତାଙ୍କ କାମରେ ସେ ବ୍ୟସ୍ତ ରହୁଥିବେ ତେଣୁ କରି ଆପଣଙ୍କର ଲେଟ୍ ହେଇ ଯାଉଥିବ ହଁ ତେଣୁ କରି ଯଦି ପିଲା ଯଦି ଗୋଟେ ଲେବର୍ଟେ ପଠାଇବେ କିମ୍ୱା ଗୋଟେ ହେଲପର୍ ପଠାଇ ଦେବେ ଆଉ ମୋତେ ବି ସୁବିଧା ହେବ ଆପଣ ବି ସୁବିଧା ହେବ କାରଣ ଆମର ଶୀଘ୍ର କାଢ଼ିଦେବେ ଆପଣ ଯାଇପାରିବେ ସେଇଟା କାଢ଼ିଦେବେ ନାଇଁ ଆପଣଙ୍କ ଦୋକାନରେ ସବୁ ଜିନିଷ ଆଭେଲେବୁଲ୍ ତ ହଁ ପ୍ରାୟ ଆଠଦିନ ଭିତରେ ଯିବ ଆଉ ନା ଆପଣଙ୍କ ଦୋକାନରେ ସବୁ ଜିନିଷ ଆଭେଲେବୁଲ୍ ତ ନା ଆମ ଆମ ପାଇଁ କିଛି ରିଲାକ୍ସ୍ ଅଛି ନା ନାଇଁ ଡିସ୍କାଉଣ୍ଟ୍ କିଛି କିଛି ହ ହଉ ହଉ ଲେଙ୍କା ବାବୁ ମୁଁ ରହୁଛି ଆପଣଙ୍କୁ ମୁଁ ଫୋନ୍ କରିକି ଜଣାଇବି କେଉଁ କେଉଁ ଆଇଟମ୍ କ'ଣ ମୁଁ ସେଇଟା ଲିଷ୍ଟ୍ କରିଦେବି ଲିଷ୍ଟ୍ କରିବି ଆପଣଙ୍କୁ ପଠାଇ ଦେବି ହଁ ପଠାଇ ଦେଲେ ଆପଣ ପଠାଇ ଦେବେ ବା ଆଜ୍ଞା ଆଜ୍ଞା ହଉ ଆଜ୍ଞା